ଓଡ଼ିଶା ଆମ ଓଡ଼ିଶାରେ ଏମିତି ଅନେକ ଗୁଡ଼ିଏ ପର୍ବପର୍ବାଣି ଅଛି ଯାହାକି ଅନେକ ପିଢ଼ି ପରେ ପିଢ଼ି ଚଲିଆସିଛିି ବା ଅନେକ ଗୁଡ଼ିଏ ସାଂସ୍କୃତିକ ଏବଂ ସାମାଜିକ ପରମ୍ପରା ଅଛି ଯାହାକି ପିଢ଼ି ପରେ ପିଢ଼ି ଚାଲିଆସିଛି ଯେମିତିକି ଆମ ଏଇଠି ଯଦି ଗୋଟେ ପର୍ବ ହୁଏ ତ ସମସ୍ତେ କ'ଣ ନା ମିଳିମିଶିକି ରୁହନ୍ତି ଏବଂ ସମସ୍ତେ ଏକାଠାରେ ରହିକି ଖାଦ୍ୟ ଖାଆନ୍ତି ଏହିପରି ଭାବରେ ଆମର ଯେଉଁ ପର୍ବପର୍ବାଣିଟା ପାଳିତ ହୁଏ ବା ଯେଉଁ ସାଂସ୍କୃତିକ କାର୍ଯ୍ୟକ୍ରମଗୁଡ଼ିକ ହୋଇଥାଏ ଓଡ଼ିଶାରେ ତାହା ବହୁତ ମନୋରମ ଏବଂ ଦେଖିବାକୁ ବହୁତ ସୁନ୍ଦର ମଧ୍ୟ କାହିଁକିନା ଏଠାରେ ଭେଦଭାବ ସେତେ ବେଶୀ ପରିମାଣରେ ଦେଖାଯାଇନଥାଏ ଏବଂ ଯେଉଁ ଲୋକମାନେ ବି ଆସିଥାନ୍ତି ବୁଲି ଓଡ଼ିଶାକୁ ସେମାନେ ବହୁତ ଖୁସି ହୋଇକି ଯାଇଥାନ୍ତି ଏବଂ ବହୁତ ଭଲପାଇବା ମଧ୍ୟ ଦିଅନ୍ତି ଓଡ଼ିଶାବାସୀ ସମସ୍ତଙ୍କୁ ଭାଇ ଭାଇ ଭାବରେ ଦେଖିଥାନ୍ତି ଏବଂ ସମସ୍ତଙ୍କୁ ବଡ଼ମାନଙ୍କୁ ଆଦର କରିଥାନ୍ତି ଛୋଟମାନଙ୍କୁ ସମ୍ମାନ ଦେଇଥାନ୍ତି ଏବଂ ବଡ଼ମାନଙ୍କୁ ସମ୍ମାନ ଦେଇଥାନ୍ତି ଛୋଟମାନଙ୍କୁ ଆଦର କରିଥାନ୍ତି ଏହିସବୁ ଭାବରେ ଆମର ଓଡ଼ିଶାର ଲୋକମାନେ ଯେଉଁ ଅଛନ୍ତି ସେମାନେ ବହୁତ ଭଲ ଏବଂ ସମସ୍ତଙ୍କୁ ସାହାଯ୍ୟ ମଧ୍ୟ କରିଥାନ୍ତି ଏବଂ ସେ ଅନେକ ଲୋକ ବା ଗରିବ ଲୋକମାନଙ୍କୁ ସାହାଯ୍ୟ ମଧ୍ୟ କରିଥାନ୍ତି ଓଡ଼ିଶାରେ ବେଶୀ ଦରିଦ୍ର ଲୋକ ଥିବାରୁ ସେମାନେ ପରସ୍ପର ମଧ୍ୟରେ ସାହାଯ୍ୟ ମଧ୍ୟ କରାକରି ହୋଇଥାନ୍ତି ତ ଏହିପରି ଭାବରେ ଆମର ଓଡ଼ିଶାର ପରମ୍ପରା ଯାହା ଅଛି ସୁରୁଖୁରୁରେ ବହୁତ ଭଲ ଭାବରେ ଅଛି